ଆମ ଯାଜପୁର ଜିଲ୍ଲାରେ ବହୁତ ଗୁଡ଼ାଏ ସଙ୍ଗଠନ ରହିଛି ତାହା ମଧ୍ୟରୁ ଯେଉଁ ଗୋଟିଏ ହେଉଛି ଆମେ ବିପଦର ସାଥି ଏଇ ସଙ୍ଗଠନଟିରେ ବହୁତ ଗୁଡ଼ିଏ ଯୁବକମାନେ ମିଶି ଏ ସଙ୍ଗଠନଟିକୁ ଗଢ଼ିଛନ୍ତି ସେମାନେ ଏଥିରେ ବହୁତ ଗୁଡ଼ିଏ ସଂସ୍ଥା କରିଛନ୍ତି ଏବଂ ବହୁତ ଗୁଡ଼ିଏ ଲୋକମାନଙ୍କର ସାହାଯ୍ୟ ମଧ୍ୟ ନେଇଛନ୍ତି ଯାହା ଦ୍ଵାରା ସେମାନେ ଗରିବ ଲୋକ ଏବଂ ଯେଉଁମାନଙ୍କର ଘର ଦ୍ଵାର ନାହିଁ କିମ୍ବା ତାଙ୍କୁ ଖାଦ୍ୟ ଠିକ୍ ସେ ମିଳୁ ନାହିଁ ସେମାନଙ୍କୁ ସାହାଯ୍ୟ କରନ୍ତି ଏବଂ ଯେଉଁ ଲୋକମାନଙ୍କର ଜମି ଜମା ନାହିଁ କି ସେମାନେ ରହିବାକୁ ସ୍ଥାନ ପାଉନାହାନ୍ତି ତାଙ୍କର ବହୁତ ଅସୁବିଧା ହେଉଛି ସେମାନଙ୍କୁ ମଧ୍ୟ ସେମାନେ ସ୍ଥାନ ଦେଇଥାନ୍ତି ଯଦି କାହାର ଘରେ କୌଣସି ଶୁଦ୍ଧିକ୍ରିୟା ହୋଇପାରୁନାହିଁ ତାଙ୍କ ପ୍ରିୟ ବର୍ଗ ମାନେ ଆସିପାରିନାହାନ୍ତି ସେମାନେ ବି ତା'ଙ୍କର ସାହାଯ୍ୟ କରନ୍ତି ଏବଂ ପଇସା ପତ୍ର ଦେଇ ତାଙ୍କର ଶୁଦ୍ଧିକ୍ରିୟା ସମ୍ପନ୍ନ କରନ୍ତି ଏବଂ ଯାହା ଘରେ ବଢ଼ିଲା ଝିଅ ଅଛନ୍ତି ସେମାନେ ମ୍ୟାରେଜ କରିପାରୁନାହାନ୍ତି ସେଥିରେ ମଧ୍ୟ ସେମାନେ ବହୁତ ସାହାଯ୍ୟ କରନ୍ତି ଏବଂ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଏବଂ ଏହି ସଂସ୍ଥାଟି ବହୁତ ଗୁଡ଼ିଏ ଲୋକମାନଙ୍କର ଉପକୃତ ମଧ୍ୟ କରୁଥାଏ